ବୌଦ୍ଧ ଜିଲ୍ଲାରେ ଅନେକ ଶିଳ୍ପ ବୌଦ୍ଧ ଜିଲ୍ଲାର ଅର୍ଥନୀତିକି ସୄଦୃଢ଼ କରିପାରିଛି ସେଥିର ଭିତରୁ ଗୋଟେ ହେଲା ବରଫ ମିଲ୍ ବୌଦ୍ଧରେ ପନ୍ଦରଟି ବରଫ ମିଲ୍ ଅଛି ସେଥିର ଭିତରୁ ଚାରିଟା ବହୁତ ପୁରୁଣା ଆଉ ବଡ଼ ଇଥିରୁ ଯେଇଁ ବରଫ ବାହାରସି ସେତ ଅଲଗା ଜିଲ୍ଲାକେ ମଧ୍ୟ ଯାଇସି ଆଉ ମୁଖ୍ୟତଃ ମାଛ ବ୍ୟବସାୟ ଲାଗି ବରଫ ନିହାତି ଦରକାର ହେଲେ କରୋନା ମହାମାରୀ ସମୟରେ ବରଫ ମିଲ୍ ଗୁଡ଼ିକ ପ୍ରାୟ ବନ୍ଦ ହେଇଗଲା କାରଣ ଗୋଟେ ଜାଗାରେ ଆର୍ ଗୋଟେ ଜାଗାକେ ଯାତାୟାତ ଠିକ୍ ସେ ହେଇ ନେଇ ପାରିଲା ଯାର ଫଳରେ ବ୍ୟବସାୟରେ ବହୁତ ପ୍ରଭାବ ପଡ଼ିଲା ହେଲେ କରୋନା ପରେ ଯେତେବେଳେ ଯାତାୟାତ ଠିକ୍ ହୋଇପାରିଲା ବ୍ୟବସାୟ ମଧ୍ୟ ଚାଲିଲା